ରାଜ୍ନୀତି ରାଜ୍ନୀତି ବି କହିଲେ ମାନେ ଇଲେକ୍ସନ୍ଗୁଡ଼ାକରେ ସରପଞ୍ଚ କିମ୍ବା ଏମ୍ ଏଲ୍ ଏ ଯେଉଁ ଷ୍ଟେଣ୍ଡ୍ କରନ୍ତି ସେମାନେ ଷ୍ଟାଣ୍ଡ୍ କରିକି ପ୍ରଚାର୍ କରନ୍ତି ଇଲେକ୍ସନ୍ ଜିତି ସାରିଲା ପରେ ସେମାନେ ତାଙ୍କ ହିସାବରେ ଗୋଟେ ରୁହନ୍ତି ତା'ପରେ ଯାହାବି ପ୍ରଜାର ଦୁଃଖ ଥିବ ନା କିଛି ଥିବ ସେମାନେ ଆଉ କିଛି ମାନେ ଆଉ ନାଇଁ ବୁଝନ୍ ନ ସେମାନେ ଖାଲି ତାକର୍ ପ୍ରଫିଟ୍ଟା ଦେଖ୍ବେ ଆଉ ମୋର୍ ଫେଭ୍ରେଟ୍ ହେନ୍ତା କିଛି ବି ନେତା ନାଇଁନ କି ରାଜନୈତିକ ନେତା କେହି ନାଇଁନ ମାନେ ମତେ ଆମ୍ ଜନ୍ତା ପାର୍ଟି ହିଁ ଭଲ୍ ଲାଗ୍ସି ଆଉ ନା ମତେ ବି ଜେ ଡ଼ି ନା ବି ଜେ ପି କାହାରିକେ ପସନ୍ଦ୍ ନାଇଁ ଲାଗେ ଆଉ ମୁଇଁ ଇଟା କାହେମି ଯେ ରାଜନୀତିଟା ମତ୍ଲବ୍ରେ ସବୁ ଚଲୁଚେ ମତ୍ଲବିଆ ହେଇଗଲାନ ନି ଯାହାର ମାନେ ପୋଜିସନ୍ରେ ଯେ ଆଏଲା ସେ ଖାଲି ତାର୍ ଫାଏଦା ଦେଖୁଛେ